ହିନ୍ଦୁ ଧର୍ମର ନିୟମ ହେଲା ଯେଉଁ ଜଗନ୍ନାଥ ମନ୍ଦିରକୁ ଆମର ବେଶୀ ପୂଜା କରାଯାଏ ଏବଂ ଆମର ଯେଉଁ ଦୁର୍ଗା ପୂଜା ଦଶହରା ପୂଜା କାଳି ପୂଜା ଇତ୍ୟାଦି ବେଶୀ ଧୂମ୍ଧାମ୍ରେ ଏଠି ପାଳନ କରାଯାଇଥାଏ ସେମିତି ଇସ୍ଲାମ୍ ଧର୍ମର ମହମ୍ମଦଙ୍କ ଜନ୍ମଦିନ ଏବଂ ପ୍ରାୟ ଏଠାରେ ରାଲି କରା ହୁଏ ଜାତିଭାଇ ହିସାବରେ ସମସ୍ତେ ଏକାଠି ରହନ୍ତି ସମସ୍ତେ ଏକାଠି ପାଳନ କରିଥାନ୍ତି ତାଙ୍କର ବଡ଼ ଦିନ ଇଷ୍ଟରମାନଙ୍କର ସେମିତି ବଡ଼ ଦିନ ପାଳନ କରାହୁଏ ଡିସେମ୍ବର ପଚିଶରେ ଏବଂ ପ୍ରାୟ ପ୍ରତି ଶୁକ୍ରବାର ଏବଂ ଶନିବାର ଦିନ ସେ ଏ ରବିବାର ଦିନ ସେମାନେ ଯାଇଥାନ୍ତି ନିଜ ନିଜ ଚର୍ଚ୍ଚକୁ ଯାଇଥାନ୍ତି ସେଇଠି ପୂଜା ପାଠ କରନ୍ତି ଏବଂ କ୍ୟାଣ୍ଡେଲ୍ ଜଳା ହୁଏ ପ୍ରତି ସାହିରୁ ଲୋକ ଆସି ଥାଆନ୍ତି ଚର୍ଚ୍ଚକୁ ନିଜ ନିଜ ଭିତରେ ସମ୍ପର୍କ ବନେଇ ରଖନ୍ତି ପ୍ରାର୍ଥନା କରନ୍ତି ଏବଂ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି କିଛି କିଛି ଲୋକଙ୍କୁ ସେମାନେ ବି ମାନେ ଆଶ୍ରମ କରିଚନ୍ତି ସେମାନେ ବି ଆଶ୍ରମରେ ରହୁଛନ୍ତି ଖ୍ରୀଷ୍ଟିଆନ୍ମାନଙ୍କର ବହୁତ ଭଲ ନୀତି ଅଛି ଇସ୍ଲାମ୍ ଧର୍ମରେ ହୋଉଛି ସେମାନେ ସମସ୍ତେ ଉଭୟ ପୁରୁଷ ସ୍ତ୍ରୀ ଉଭୟ ପ୍ରାର୍ଥନା କରନ୍ତି କିନ୍ତୁ ଚର୍ଚ୍ଚକୁ ସ୍ତ୍ରୀମାନେ ଯାଆ ଏ ମସଜିଦ୍କୁ ସ୍ତ୍ରୀମାନେ ଯାଆନ୍ତି ନାହିଁ ଖାଲି ପୁରୁଷ ଲୋକମାନେ ଯାଆନ୍ତି ଏବଂ ତାଙ୍କର ଯେତେବେଳେ ଗୋଟେ ଲୋକ ମୃତ୍ୟୁ ହୋଇଯାଏ ପ୍ରତି ଲୋକ ଯେଉଁଠି ବି ଯାଉ ଥାଉ ଗାଡ଼ି ଅଟକେଇକିନା ଚାଳିଶ କଦମ ସେମାନେ ଯିବା କଥା ଯିବେ